ଭାରତରେ ସମସ୍ତେ ଚା ପିଇବାକୁ ଭଲ ପାଆନ୍ତି କିନ୍ତୁ ଆମର ଯେଉଁ ଘରେ ଯେଉଁ ଚା ବନାଯାଏ ସେଇ ଚା ଟା ଟିକେ ଅଲଗା ଥାଏ କାହିଁକି ନା ଆମର ଯେଉଁ ଘରେ ଯେଉଁ ଚା ଟା ବନାଯାଏ ସେଇଟା ଆମର ଦେଶୀ ଗାଈ କ୍ଷୀରରେ କରାଯାଏ ଆହୁରି ସେଇଥିରେ ଆମର ଦନ୍ତୁରି ପତ୍ର ପଡ଼େ ଆଉ ତେଜ ପତ୍ର ଆହୁରି ଚା ଚାଗୁଣ୍ଡ ଆହୁରି ଆମର ଅଦା ଗୋଲମରିଚ ଏସବୁ ଜିନିଷ ପଡ଼ିଥାଏ ଏବଂ ସେଇଥିପାଇଁ କହିକି ଆମକୁ ମାନେ ଘରୋଇ ଚା ଟା ବହୁତ ଭଲ ଲାଗିଥାଏ